ଆଜ୍ଞା ମରୂଡ଼ି ପଡ଼୍ଲେ ଆରୁ ପାଏନ୍ପାଗ୍ ଖରାପ୍ ହେଲେ ଆଜ୍ଞା ଆମର୍ ଯେନ୍ ଉଦ୍ଭିଦ ଗଛ୍ ଲତାମାନେ ଅଛେ ଆଜ୍ଞା ସେଥିରେ ଆଜ୍ଞା ମରୂଡ଼ି ତ କେନ୍ତିକିରି ପଡ଼୍ସି ଆମେ ସହଜ୍ରେ ଜାଣି ନାଇ ପାରୁ ଆରୁ ଆମର ଯେନ୍ ପାଏନ୍ପାଗ୍ ଯେନ୍ ଖରାପ୍ ହେସି ସେଟା ବି ଆମେ ଜାଣି ନାଇଁ ପାରୁ ଆଜ୍ଞା ତ ସେଥି ଆଘୁନୁ ଟିକେ ଆଜ୍ଞା ଆମେ ଟିକେ ହୁସିଆର୍ ହେଇକିରି ଯଦି ରହେଲେ ଆରୁ ରହିବାକେ ପଡ଼୍ସି କେତେବେଲେ ଆଜ୍ଞା ଆମେ ଧାନ୍ ଚାଉଲ୍ ବାଏବେସା କରିଥିମୁ ବେଲେ କେତେବେଲେ ମରୂଡ଼ି ପଡ଼ୁଛେ କେତେବେଲେ ପାଏନ୍ପାଗ୍ ଖରାପ୍ ହେଉଛେ ତ ସେଥିର୍ଲାଗି ଆଜ୍ଞା ଆହୁରି ଟିକେ ହୁସିଆର୍ ହେଇକିରି ଯେନ୍ ଯାଗାନେ ପାଏନ୍ ଜମା ହେଉଛେ ଆଜ୍ଞା ସେ ପାଏନ୍ ଯେନ୍ତା ଇଆଡଡ଼୍ ସିଆଡ଼୍ ନାଇଁ ହେବା ଖରାପ୍ ନାଇଁ ହେବା ଆମେ ସେ ପାଏନ୍କେ ଆଜ୍ଞା ଯତ୍ନେ ରଖ୍ସୁଁ ଆରୁ ସେ ପାଏନ୍କେ ଆଜ୍ଞା ଆଜ୍ଞା ଆମର୍ ଯେନ୍ ବାଏବେସା କରୁଛୁଁ ସେ ପାଏନ୍କେ ଆଜ୍ଞା ଆମେ ଧରିକରି ଆମେ ଆମର୍ ବାଏବସାନ ଆମେ ପାଏନ୍ ଧରିକରି ଆମେ ଚାଷ୍ କରୁଛୁଁ ଆଜ୍ଞା